ଆମେ ଦୀପାବଲୀ ମାନ୍ସୁଁ ଆ ପାନ୍ଷ୍ଟା ଫ୍ୟାମିଲି ଅଛୁଁ ଆମର୍ ସଖାଲୁ ଘର୍ ଦ୍ୱାର୍ ସଫା ସୁତର୍ କରି କୁରା କରି ଭଲ୍ସେ କର୍ସୁଁ ଗଙ୍ଗା ଫୁଲ୍ ମାଲ୍ ଦସୁଁ ଘର ଦ୍ଵାରେ ଆଉ ବେଲ୍ବୁଡ଼ଲେ ଦୀପ୍ ଜାଲ୍ସୁଁ ଖିରି ପୁରୀ ବନାସୁଁ ପୂଜା କର୍ସୁଁ ଆମର ଘର୍ ସମସ୍ତେ ଭଲ୍ସେ ଦୀପାବଲୀ ମାନସନ୍ ସମସ୍ତଙ୍କୁ ବହୁତ ଭଲ୍ ଲାଗ୍ସି ଫଟ୍କରା ଫଟାସୁଁ ଦୀପାବଲୀ ର ରଙ୍ଗୋଲି କାଟ୍ସୁଁ ଆଉ ଏତ୍କି ଓସତ୍ ଲାଗ୍ସି ଯେ ରାମ ରାମ ଭଗବାନ୍ ଆଉ ସୀତା ମା ର ପୂଜା କର୍ସୁଁ ଆଉ ଘରର ସମୁ ଛୁଆମାନେ ବହୁତ୍ ଉସତ୍ ହେସନ୍ ଆଉ ନୁଆଁ କପଡ଼ାଟା ବି ଘିନ୍ଛୁ ଆମେ ଆମ୍କୁ ଦୀପାବଲୀ ବହୁତ୍ ଭଲ୍ ଲାଗ୍ସି ରେ ଏଇ ଦୀପାବଲୀ କାର୍ତ୍ତିକ ମାସରେ ପଡ଼୍ସି ଉଆଁସକେ ହେସି ହେତିର୍ ଲାଗି ବହୁତ ଦିନୁ ଅପେକ୍ଷା କରିସୁନ୍ ଯେ କେଭେ ଦିବାଲି ଆସ୍ବା ବୋଲିକରି ଆର ଆମେ ଦିଆଲି ବୋଲି ଏତ୍କି ଓସତ୍ ହେସୁଁ ଯେ ଖିରି ପୁରୀ ପିଠା ସୁଆଁଲି ସବୁ ବନାସୁଁ ଆଉ ବନାସୁଁ ମହାପୁର୍ କେ ଚଢ଼ାସୁଁ ବି ଆଉ ଖାଇସୁଁ ବି ଲୁକ୍ ପ୍ରସାଦ ବି ଦେଶୁଁ ଆଉ ସମସ୍ତେ ମିଶିକରି ଆମେ ମାନସୁଁ ଦିବାଲି ଆମ୍କୁ ଦିବାଲି ଏତ୍କି ଭଲ୍ ଲାଗ୍ସି ଯେ ଆମେ ସମସ୍ତଙ୍କୁ ଡାକ୍ସୁଁ ଫ୍ୟାମିଲି ଲୁକେ ଆସି ଏକାସଙ୍ଗ୍ ଦିଆଲି ମାନ୍ବା ବୋଲି କରି